ମୁଁ ବହି ଆମ କଲେଜ ପାଖର ସେ ନଲେଜ୍ ସେଣ୍ଟରରୁ କିଣିଛି ତାହା କିଣୁଛି ନହେଲେ ରଣପୁର ପ୍ରହରାଜ ବୁକ୍ ଷ୍ଟୋର ହେଉ ଭୁବନେଶ୍ୱରର ପଦ୍ମାଳୟା ବୁକ୍ ଷ୍ଟୋର ହେଉ ବହୁତ ସାରା ଭଲ ଭଲ ବୁକ୍ ଷ୍ଟୋର ଅଛି ସେହିଠୁ ବହୁତ ଦାମିକିଆ ମଧ୍ୟ ବୁକ୍ ଷ୍ଟୋର ମିଳୁଛି ଆଉ ବହୁତ ଭଲ ବହି ମଧ୍ୟ ମିଳୁଛି କିନ୍ତୁ ଆମ ନିକଟରେ ଯେଉଁ ସେକେଣ୍ଡ ହ୍ୟାଣ୍ଡ ବୁକ୍ ଷ୍ଟୋର ରହିଛି ସେହିଟା ହେଉଛି ରଣପୁରର ପ୍ରହରାଜ ବୁକ୍ ଷ୍ଟୋରରେ ସେକେଣ୍ଡ ହ୍ୟାଣ୍ଡ ବୁକ୍ ଷ୍ଟୋର ମିଳୁଛି ପୁଣି ଶସ୍ତା ସୁନ୍ଦର ମଜବୁତ